ଦଶ ଦିନ ଭିତରେ ମୁଁ ବଜାରକୁ ଯାଇଥିଲି ଦୁଇଟି ଚୁଡ଼ି କିଣିକି ଆଣିଲି ଯେମିତି ପିନ୍ଧିଲି ତାର ସ୍ଟୋନ୍ ପଡ଼ିଗଲା ଚୁଡ଼ି ଭାଙ୍ଗିଗଲା ତ ମୋତେ ବହୁତ ମନ ଦୁଃଖ ଲାଗିଲା ତ ମୁଁ ଆଗରୁ ଜାଣିଥିଲେ ଏମିତି ଚୁଡ଼ି କିଣି ନଥାନ୍ତି